ଆମର ଯେଉଁ ଏ ଯେଉଁ ଉନ୍ନତି ପ୍ରକ୍ରିୟାକୁ ଦେଖିଲେ ଆମ ଅଞ୍ଚଳରେ ଟିକେ ଭାରି ଲୋପ୍ ପାଇବାକୁ ଗଲାଣି ଆଉ ସେଇଟା ହଉଛି ଆମର ମେନ୍ଲି ଏଜୁକେସନ୍କୁ ନେଇକି ବି ବହୁତ ଆମର ଯୁବନ ଯୁବମାନେ ବହୁତ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି ସେଇ ଜିନିଷରେ ଆମର ଯଉ ଏଜୁକେସନ୍ରେ ଭଲକି ଟିକେ ଆମକୁ ଡେଭଲପମେଣ୍ଟ୍ଟା ଆଉ କିଛି ପ୍ରପିୟା ସେଥିରେ ଚେଞ୍ଜେସ୍ କଲେ ଆମର ଯୁବ ଯୁବପିଢ଼ି ମାନ ଆଗକୁ ବି ଭଲ ଭଲ ଜାଗାରେ ରହିକି ସେମାନେ ଜବ୍ ଗଭର୍ଣ୍ଣମେଣ୍ଟ ଜବ୍ ପ୍ରାଇଭେଟ୍ ସେକ୍ଟର୍ରେ ରହିକି ବି ସେମାନେ ଭଲ ଉନ୍ନତି କରିପାରିବେ କାହିଁକିନା ଆମର ଏଜୁକେସନ୍ରେ ହଉଛି ଭଲ କଲେଜ୍ ନା ଇଷ୍ଟିଚୁୟୁଟ୍ ଭଲ ଇନ୍ଷ୍ଟିଚ୍ୟୁଟ୍ ଇଆ ଭଲ କଲେଜ୍ ଇଆ ଭଲ ସ୍କୁଲ୍ ହୁଅନ୍ତା ଡିଜିଲାଇଟ୍ କଲେଜ୍ ହୁଅନ୍ତା ଯେଉଁଟାକ ଦେଖିବେ ଆମ ଅଞ୍ଚଳକୁ ଛାଡ଼ିକି ଆମ ପଶ୍ଚିମ ଓଡ଼ିଶାରେ ଛାଡ଼ିକି ଅଲଗା ଭୁବନେଶ୍ୱରରେ ମୁମ୍ବାଇ ହାଇଦ୍ରାବାଦ ବେଙ୍ଗଲୋର ଏ ସବୁ ଜିନିଷକୁ ଦେଖିଲେ ତାଙ୍କର ଯେଉଁ ଏଜୁକେସନ୍କୁ ନେଇକି ଯେଉଁ ଡେଭଲପମେଣ୍ଟ୍ଟା ସେସବୁ ଜିନିଷକୁ ହୁଅନ୍ତା ଆମ ଏପଟରେ ବି ତା'ହେଲେ ଆମ ଯୁବପିଢ଼ି ସବୁ ବହୁତ ଡେଭଲପମେଣ୍ଟ୍ରେ ଆଗକୁ ବଢ଼ନ୍ତି ଆଉ ଆଉ ଏଇ ଉନ୍ନତି ପାଇଁ ଆମର ଯେଉଁ ସରକାର ଟାଇପ୍ ଯେଉଁ ସବୁ ନୂଆ ପ୍ରକ୍ରିୟା ନୂଆ ସ୍କିମ୍ ମାନେ ଆଣିଛି ସେଇଟା ସେଇଟାକୁ ଆମର ଏଜୁକେସନ୍ରେ ଭଲକି ଫୋକସ୍ କରିକି ସେସବୁ ଜିନିଷ୍ କୁ ଆଡ଼୍ କରିକି ଏଜୁକେସନ୍ରେ ଫୋକସ୍ କଲାପରେ ସେଇଟାକୁ ଭଲକି ଇଏ କରିକି ଭଲ ସ୍କୁଲ୍ ଭଲ କଲେଜ୍ କେତେଟା ଦେଇକି ଆଉ ଯେଉଁ ଆମର ଏ ଯେଉଁ ଏଜୁକେସନ୍ବି ଏ ଯେଉଁ ଏଜୁକେସନ୍ ଯେଉଁ ଆମ ଯୁବପିଢ଼ିମାନେ ସେସବୁ କିଏ ଟେନ୍ଥ ଟେନ୍ଥ କମ୍ପ୍ଲିଟ୍ କରି କରିସାରିଲା ପରେ ୟା ଭଲ ଏଜୁକେସନ୍ ନ ମିଳିଲା ପରେ ୟା ଭଲ କଲେଜ୍ରେ ତାକୁ ନ ପଢ଼ିଲା ପରେ ସେ ଆଗକୁ ବଢ଼ିପାରୁନି ଆଉ ସେ ସେ ତେଣୁ କ'ଣ କରୁଛି କି ବାହାରକୁ ଯାଇକି ଦାଦନ ଖଟିକି ନା ଲେବର୍ କାମ କରିକି ପ୍ଲମ୍ବିଂ କାମ କରିକି ଇଲେକ୍ଟ୍ରସିଆନ୍ ୟା ଡିଫରେଣ୍ଟ୍ ଡିଫରେଣ୍ଟ୍ ଯେଉଁ ସ୍କିଲ୍ ଆ ଅନସ୍କିଲ୍ରେ ଯାଇକି ସେମାନେ କାମ କରିକି ରୋଜଗାର କରିକି ତାଙ୍କର ଘରକୁ ଚଳେଇକି ସେମାନେ ଆଗକୁ ବଢ଼ିଛନ୍ତି ଆଉ ଏସବୁ ଜିନିଷ ଯଦି ଏଜୁକେସନ୍ରେ ଯଦି ଭଲ କିି ହଅନ୍ତା ଆମ ଯୁବପିଢ଼ ଯୁବପିଢ଼ି ଭଲକି ପଢ଼ିକି ସେମାନେ ଭଲ କମ୍ପାନୀ ଭଲ ଗଭର୍ଣ୍ଣମେଣ୍ଟ ସେକ୍ଟର୍ରେ ଭଲ ଭଲ ଜାଗାରେ ଜବ୍ କରିକି ସେମାନେ କରନ୍ତି ଆଉ ଆମର ଯେଉଁ ଏ ଦାଦନ ଖଟିବାର କାରଣ ବି ଏହାକି ଯେ ଆମ ଏଇଠି ନା ଯିଏ ବି ଯଦି ଦଶ ଦଶ କ୍ଲାସ୍ ୟା ପ୍ଲସ୍ ଟୁ କରିସାରିଲା ପରେ ବି ଏଇଠି ଯଦି ଭଲ ଭଲ କମ୍ପାନୀ ଆସନ୍ତା କନଷ୍ଟ୍ରକ୍ସନ୍ର ବଡ଼ ବଡ଼ କମ୍ପାନୀ ଆସନ୍ତା କି ଅଲଗା ସେକ୍ଟର୍ରେ ଭଲ ଭଲ ଯେଉଁ କିଛି ଯେଉଁ ମାସକୁ ଯେଉଁ ଦଶ ହଜାର ବାର ହଜାର ଦେଇପାରିବ ଆମ ଯୁବପିଢ଼ିକୁ ସେମାନେ ଦାଦନ ଖଟିବା ପାଇଁ ବି ଯାଆନ୍ତିନି ସେସବୁ ଜିନିଷର ସୁବିଧା ହେଲେ ଆଉ ସେଥିପାଇଁ ଆମର ଅଞ୍ଚଳରେ ଟିକେ ଇଏ ଉନ୍ନତିକୁ ନେଇକି ସେଥିପାଇଁ ବି ଟିକେ ଆମର ବହୁତ ଇଏ ହେଇସାରିଛି ସେ ସେକ୍ଟର୍ରେ ଟିକେ ଆମକୁ ବହୁତ ସୁବିଧା ମିଳନ୍ତା ବଳେ ଆମର ଯୁବପିଢ଼ି ସବୁ ଆଗକୁ ବଢ଼ି ଚାଲନ୍ତେ ଆଉ ଦୁସ୍ରା ଅଞ୍ଚଳକୁ ଦେଖିଲେ ଆମ ଅଞ୍ଚଳଟା ବହୁତ ତଳରେ କ'ଣ ପାଇଁକି ସେ ଏଜୁକେସନ୍ ଫିଲ୍ଡକୁ ନେଇକିଁ ସେଇଟା ମେନ୍ ଆମର ମେଜର୍ ପ୍ରୋବ୍ଲେମ୍ଟା ସେ ସବୁ ଜିନିଷ ସେ ଟିକେ ଆଉ ଇନକ୍ରିଜ୍ କରନ୍ ବେଳେ ଆମେ ଆଗକୁ ବଢ଼ିଚାଲନ୍ତେ ଆଉ କିଛି ଇଏ ପ୍ରୋବ୍ଲେମ୍ର ସମ୍ମୁଖୀନ ହବାକୁ ପଡ଼ନ୍ତାନି ଆମକୁ ସେଥିପାଇଁ ଆମର ସରକାର ପାଖରେ ବି ଆମର ବହୁତ ବହୁତ ଅନୁରୋଧ ଏ ଯେଉଁ ସବୁ ଜିନିଷକୁ ଟିକେ ନେଇକି ଆମ ଅଞ୍ଚଳକୁ ଟିକେ ଫୋକସ୍ କଲେ ଇଏ ସବୁ ଡିପାର୍ଟମେଣ୍ଟ୍ରେ ଟିକେ ଭଲକି ଫୋକସ୍ କଲେ ନା ଆମର କିଛି ଭଲ ଭଲ ସେକ୍ଟର୍ କନଷ୍ଟ୍ରକ୍ସନ୍ ୟା ଯେଉଁ ଜିନିଷ ସେ ଗୋଟେ ବି ଦେଲେ ରୋଜଗାର ଦେଲେ ଆମର ଲୋକ ଏଇଠି ରହିକି ଆରାମ୍ରେ ସେମାନେ ତାଙ୍କ ଘର ପରିବାର ଆରାମ୍ସେ ଚଲେଇପାରିବେ ସେମାନେ ସେସବୁ ଜିନିଷ୍ କୁ ନେଇକି ଟିକେ ଆମର ସରକାରଟା ସେ ଜିନିଷ ଟିକେ ବହୁତ ଧ୍ୟାନ ଦେବାରେ ଟିକେ ଫୋକସ୍ କରନ୍ତି ଟିକେ